ନିଶ୍ଚିତ ପକ୍ଷେ ଏହି ବୃତ୍ତିଟି ବହୁତ ଭଲ ଏବଂ ସୁଦୂର ପ୍ରସାରି କାହିଁକି ନା ଆଜିକାଲି ଘରେ ହୋମ୍ ପାର୍କ ଯେଉଁ ପିଲାମାନେ ଶିକ୍ଷା କରି ପାରିବେ ଏହାରି ମାଧ୍ୟମରେ ପିଲାମାନେ ପଢ଼ିବେ ଜ୍ଞାନ ଆହରଣ କରିବେ ଏବଂ ପଢ଼ି ନିଜେ ଅନ୍ୟ ଜଣଙ୍କୁ ପଢାଇ ବା ଶିକ୍ଷା ପ୍ରଦାନ କରି ପାରିବେ ଯେଉଁଟାକି ସମର୍ପଣ ମାନେ ଶିକ୍ଷାର ଅଧିକାର ପ୍ରଥମ ହେଲା ସୋପାନ ସଂଗ୍ରହ ଦ୍ୱିତୀୟ ହେଲା ପ୍ରଦାନ ସମ ସମର୍ପଣ ତେଣୁ ଶିକ୍ଷା ସମର୍ପଣ କଲେ ବା ତାଙ୍କର ଗୋଟେ ନିଜକୁ ଗୋଟେ ଜଣଙ୍କୁ ଶିକ୍ଷା ପ୍ରଦାନ କଲେ ନିଜର ଗୋଟେ ଆତ୍ମସନ୍ତଷ୍ଟ ପାଇ ଲାଭ କରିବେ ତେଣୁ ଅନଲାଇନ୍ ଶିକ୍ଷା ଯାହାକୁ କୁହନ୍ତି ବହୁତୁ ଏଇଟା ଆଜିକାଲି ଆମର ଓଡ଼ିଶା ସାରା ଭାରତ ସାରା ଚାଲିଛି ଆଉ ଏଇଟା ଗୋଟେ ଭଲ ଗମେଣ୍ଟର ଉଚିତ ପଦକ୍ଷେପ ଏହି ଏହି ଏହି ଯେଉଁ ବୃତ୍ତି ଜରିଆରେ ବହୁତ ଲୋକ ଘରେ ବସିକି ମଧ୍ୟ ଜ୍ଞାନ ଜ୍ଞାନ ଶିକ୍ଷା ଏବଂ ସତ ସତଶିକ୍ଷା ଯାହାକୁ କୁହନ୍ତି ସତଶିକ୍ଷା ମାନେ ଆହରଣ କରି ପାରିବ ତେଣୁ ଏହି ବୃତ୍ତିଟି ମୋ ମୋ ବିଶେଷରେ ମୋ ମତାମତର ବହୁତ ଭଲ